ପାଣିକୁ ଫିଲ୍ଟର୍ ଏବଂ ଶୁଦ୍ଧ କରିବା ପାଇଁ ଆମର ଅଭ୍ୟାସ ହେଉଛି ଆମେ ପାଣିକୁ ଭଲସେ ଫୁଟାଇ ଦେଉ ତା'ପରେ ଆମେ ପରିଷ୍କାର କପଡ଼ା ଧଳା କପଡ଼ାରେ ଆମେ ପାଣିକୁ ଛାଣିକି ରଖୁ ତା'ପରେ ଫିଲ୍ଟର୍ରେ ଢାଳିକି ଘୋଡ଼ଣି ଦେଇ ଦେଉ ଏହା ହେଉଛି ଆମର ଘରୋଇ ଉପଚାର